ସାଧାରଣତଃ ମୁଁ ଯେକୌଣସି ଯାତ୍ରା ହେଉ କି ଯେକୌଣସି ଜାଗାକୁ ହେଉ ମୁଁ ବାଇକ୍ରେ ଯାଇଥାଏ ଏବଂ ଆମମାନଙ୍କର କର୍ତ୍ତବ୍ୟ ଏହା ଯେ ଆମେ ଯେକୌଣସି ଦୂର ବାଟକୁ ଗଲେ ମଧ୍ୟ କି ଆମ ପାଖରେ ସବୁବେଳେ ପ୍ଳାୟର୍ସ ରେଞ୍ଚି ସ୍କୃଡାଇଭର ପାନା ପେଚକସ୍ ଏଇସବୁ ଗାଡ଼ି ଚାଳକଙ୍କ ପାଖରେ ରହିବା ଉଚିତ କାରଣ କେତେବେଳେ ବି ଗାଡ଼ି ଖରାପ ହୋଇଯାଏ ସେଇଟାକୁ ଆମେ ଜାଣି ନ ଥାଉ ମୁଁ ଏହିପରି ଅସୁବିଧା ର ସମ୍ମୁଖୀନ କରିଛି କାରଣ ଏଇସବୁ ଜିନିଷ ଆମ ପାଖରେ ଥିଲେ ଯେତେବେଳେ ଆମେ ବାଟରେ ଗାଡ଼ି ଖରାପ ହୋଇଯାଉଛି ଚାହିଁଲେ ଆମେ ନିଜେ ମଧ୍ୟ ଗାଡ଼ିଟାକୁ ଠିକ କରିକି ଆମେ ଆମ ଯାତ୍ରା କରିପାରିବା କିନ୍ତୁ ଯେତେବେଳେ ଆମ ପାଖରେ ଏହି ସବୁ ଜିନିଷ ରହିନଥାଏ ଆମେ ବହୁତ ଅସୁବିଧାର ସମ୍ମୁଖୀନ କରିଥାଉ ଯଦି ଆମ ପାଖ ଆଖ ରେ ତ ଗ୍ୟାରେଜ ମିଳିଗଲା ତାହେଲେ ବହୁତ ସୁବିଧାର କଥା ଏସବୁ ନ ରଖିକି ମଧ୍ୟ ମୁଁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲି କାରଣ ମୁଁ ଗୋଟେ ଯାତ୍ରା କୁ ମେଳା ଦେଖିବା ପାଇଁ ବାଇକ ରେ ଯାଇଥିଲି ସେତେବେଳେ ମୁଁ ଏସବୁ ଜିନିଷ ମୋ ପାଖରେ ରଖିନଥିଲି ଯେମିତି କି ପ୍ଳାୟର୍ସ ରେଞ୍ଚି ଏସବୁ ମୁଁ ମୋ ପାଖରେ ରଖିନଥିଲି ଯାହାଦ୍ୱାରା ମୁଁ ବହୁତ ଅସୁବିଧାର ଅନୁଭବ କରିଥିଲି